ଗ୍ରାମାଞ୍ଚଳରେ ସମ୍ପତି ଅଧିକାର ପ୍ରାୟତଃ ଜବରଦଖଲ ଜଣେ ଲୋକ ଆଉ ଜଣଙ୍କ ଜମିକୁ ନଛାଡ଼ିବା କାଗଜପତ୍ର ଜାଲିଆତି ଇତ୍ୟାଦି ସମସ୍ୟା ଦେଖାଯାଇଥାଏ ଏହି ସବୁ ସମସ୍ୟାର ସମାଧାନ ପାଇଁ ଲୋକମାନେ ଓକିଲ ଓ ତହସିଲଦାର ପରାମର୍ଶ ପାଇଁ ଯାଇଥାନ୍ତି